ବିଭିନ୍ନ ପ୍ରକାର ଗଛ ରୋପଣ କରିବି ଏହି ପରି ଭାବରେ ଖରା ଦିନରେ ପନିପରିବା ଚାଷ କରିବି ଅକ୍ଷୟତୃତୀୟାରେ ଧାନ ଗଛ ଲଗାଇ ମୁଁ ଯେଉଁ ମେ ଜୁନ ବେଳକୁ ତାହାକୁ କାଟିବି ତାପରେ ମୁଁ ପନିପରିବା ଚାଷ କରିବି ପନିପରିବା ମଧ୍ୟରେ ଆଳୁ ବାଇଗଣ କଖାରୁ ଟମାଟୋ କୋବି କଲରା ଆଦି ବିଭିନ୍ନ ପ୍ରକାର ପରିବା ମୁଁ ଚାଷ କରିବି ବିଭିନ୍ନ ପ୍ରକାର ପନିପରିବା ଚାଷ କରିବି ଶୀତ ଦିନେ ମୁଁ କୋବି ଏବଂ ନଡ଼ିଆ ଚାଷ କରିବି କାରଣ ଶୀତ ଦିନେ କମ୍ ପରିମାଣରେ ପାଣି ଆବଶ୍ୟକ ହେବ ରାଶି ବାଦାମ ଖରାଦିନେ ଲଗାଇ ବର୍ଷା ଦିନେ ତାହାକୁ କାଟିବି ଡାଲି ଜାତୀୟ ହେଉଛି ମୁଗ ବିରି କୋଳଥ ହରଡ଼ ଇତ୍ୟାଦି ଚାଷ କରିବି ଶୀତ ଦିନେ ଲଗାଇ ଓ ଶୀତଦିନେ ଲଗାଇ ଖରାଦିନେ ଓପାଡ଼ିବି ଶୀତ ଦିନେ କୋବି ଓ ବିନ୍ ଆଦି ଲତା ଜାତୀୟ ପନିପରିବା ଚାଷ କରିବି